ଚାର୍ଜରଟା ଆମର ଦରକାର ବହୁତ ଇମ୍ପୋଟାଣ୍ଟ ଚାର୍ଜର ନହେଲେ ମୋବାଇଲ ଚାର୍ଜ ନହେଲେ ଆମେ ନା କଥା କହିପାରିବା ନା କେଉଁଠି ମେସେଜ ପାଇପାରିବା କିଛି କରିପାରିବାନି ଚାର୍ଜରଟା ମାନେ ଏତେ ଇମ୍ପୋଟାଣ୍ଟ ଚାର୍ଜର ଫୋନ୍ ପାଇଁ ମାନେ ମାନେ ମାନେ ଭେରି ଇମ୍ପୋଟାଣ୍ଟ କହେ ଇଏ କରିବାକୁ ଗଲେ ଚାର୍ଜଟା ନହେଲେ ଆମେ ଫୋନ ପେ' କରିବେ ନା କାହିଁକିନା କଥାବାର୍ତ୍ତା ଇମ୍ପୋର୍ଟାଣ୍ଟ କଥା ହେଲେ କହିକୁ ପାରିବା ନା କିଛି ମେସେଜ ଜାଣିପାରିବା ନା କିଛି ମାନେ କିଛି ଗୋଟେ କିଛି ଜାଣିପାରିବାନି ଫୋରା ନେ ଚାର୍ଜର ନହେଲେ ଫୋନ୍ ଥବା ଯା ଫୋନ୍ ନଥବା ସେଇଆ ଚାର୍ଜରଟା ହିଁ ଭରି ଭାରି ଇମ୍ପର୍ଟାଣ୍ଟ ଫୋନ୍ ପାଇଁ ଆଉ ସେ ସେଇଥିପାଇଁ ଚାର୍ଜରଟା ଲୋକ ଫୋନ୍ ଆଗେ ଦେଖନ୍ତି ଆଗେ ଚାର୍ଜରଟା ହିଁ ଦେଖନ୍ତି ଚାର୍ଜ ଆଉ ଚାର୍ଜ